ମୁଁ ଗୋଟେ ମୋବାଇଲ୍ ଚାହୁଁଛି କିଣିବାପାଇଁ ଦଶ ହଜାର ଦଶ ହଜାର ଭିତରେ ମୋବାଇଲ୍ ଟା ଚାହୁଁଛି କିଣିବାପାଇଁ ଆପଣଙ୍କ କତିରେ କୋଉ କୋଉ କମ୍ପାନୀ ଅଛି କହୁନାହାନ୍ତି ଦଶ ହଜାର ଭିତିରେ ହଁ ଭଲ ଚାଲୁଛି ତ ହୁଁ ହୁଁ ଖରାପ ପଡ଼ିବନି ତ ହଁ ହଁ ଷ୍ଟୋର୍ ଏମାଉଣ୍ଟ କେତେ ରହୁଛି ଷ୍ଟୋରେଜ୍ କେତେ ରହୁଛି ହଁ ଷ୍ଟୋର୍ ଷ୍ଟୋରେଜ୍ ଷ୍ଟୋରେଜ୍ ଶହେ ଏକୋଇଶି

କମ୍ପାନୀ ମଡ଼େ ହଁ କମ୍ପାନୀ ମଡ଼େଲ୍ ଭିବୋ ରେଟ୍ କେତେ ଭିବୋ ରେଟ୍ କେତେ ଓପୋ ରେଟ୍ ଟା ଓପୋ ରେଟ୍ ଟା କେତେ ପଡ଼ିବ ଆମକୁ ଯୋଉଟା ଭଲ ଲାଗିବ ଆମେ ସେଇଟା ନେବୁନା ଆପଣ ଦେବେ ତ ସେଟା ପୁଣି ଆମକୁ ଯୋଉଟା ଭଲ ଲାଗିବ ସେଇ ଏମାଉଣ୍ଟ ଭିତରେ ଆମେ କହୁଛୁ ଆଉ ଓପୋଟା କେତେ ପଡ଼ିବ କହୁନାହାନ୍ତି ହଁ ସେଟା କିଛି ଖରାପ ହେବାର ନାହିଁତ ଆଉ ସାମସଙ୍ଗଟା ଓହଃ ସାମସଙ୍ଗଟା ଆମେ ନେବୁ ସାମସଙ୍ଗଟା ଆପଣ ଦେବେନା ହଉ ତାହାଲେ ଠିକ୍ଅଛି ଆପଣ ସେଠିକି ଆମେ ଯାଇକି ପହଁଞ୍ଚିବୁ ଆପଣ ରଖିଥାନ୍ତୁ ପ୍ୟାକିଙ୍ଗ୍ କରିକି ରଖିଥାନ୍ତୁ ଆଉ